ହ୍ୟାଲୋ ବିପିନ୍ ଏଜେନ୍ସି କହୁଛନ୍ତି ତ ମୁଁ ଯେଉଁ କାର୍ ଟି ବୁକ୍ କରିଥିଲି ସେ କାର୍ ଟି ଆପଣ ପଠେଇ ସାରିଲେଣି ସେ ଡ୍ରାଇଭରକୁ ମୁଁ ବାରମ୍ବାର ଫୋନ୍ କରିକି କହୁଛି ସିଏ କହୁଛନ୍ତି ମୁଁ ଏଇଠି ଅଛି ସେଇଠି ଅଛି ଠିକ ଟାଇମ୍ ରେ ଆସିକି ପହଞ୍ଚି ପାରୁନାହାନ୍ତି ମୁଁ ପ୍ରାୟ ଘଣ୍ଟାଏ ହେଲା ଗେଟ୍ ବାହାରେ ଠିଆ ହେଲିଣି ତାଙ୍କୁ ଅପେକ୍ଷା କରିଛି ମୋର ବି ଯିବାପାଇଁ ବିଳମ୍ବ ହେଲାଣି ତାଙ୍କୁ କହିଦିଅନ୍ତୁ ସେ କାର୍ ବାଲା ଫେରିଯାଉ ମୁଁ ଆଉ ଟ୍ରିପ୍ ରେ ଯିବିନି ଏଇଟା ମୋର ବାତିଲ୍ କରାଗଲା